ହଁ ମୋ ପରିବାର ବନ୍ଧୁମାନଙ୍କ ସହିତ ମୁଁ ଟିଭି ଦେଖିବାକୁ ପସନ୍ଦ କରେ କାରଣ ସନ୍ଧ୍ୟାବେଳେ ଦେଉଥିବା ସାଥିରେ ସିରିଏଲରେ ଅମ୍ବର ଧାରାଙ୍କର ପ୍ରେମ କାହାଣୀ ବହୁତ ସୁନ୍ଦର ହୋଇଥାଏ ଏବେ ତାଙ୍କ ମଝିରେ ଗୋଟିଏ ମାନେ ଖଳନାୟକ ଆସିଛି ଯେ ତାଙ୍କ ପ୍ରେମକୁ ସଫଳ ହେବାକୁ ଦେଉନି ତ ଆମେ ସନ୍ଧ୍ୟାବେଳେ ଟିଭି ଦେଖିସାରିଲା ପରେ ତାପରେ ଆମେ ତାସ ଖେଳିବାକୁ ବହୁତ ଭଲପାଉ ତ ଘରଲୋକ ସମସ୍ତେ ମିଶିକି ବନ୍ଧୁ ବନ୍ଧୁ ସହିତ ମିଶିକି ଘରଲୋକ ବନ୍ଧୁବାନ୍ଧବ ସହ ସମସ୍ତେ ମିଶିକି ଆମେ ତାସ ଖେଳିଥାଉ ତାସ ଖେଳିବା ସହିତ ସେଥିରେ ସେଥିରେ ମଧ୍ୟ ବହୁତ ଝଗଡ଼ା ହୋଇଥାଏ ତାସ ଖେଳରେ ସେଠାରେ ତାସ ଖେଳ ସହିତ ଝଗଡ଼ା ହେବା ସହିତ ବହୁତ ମଜା ବି ହୋଇଥାଏ ତା ସହିତ ସମସ୍ତେ ବହୁତ ଖୁସି ହୁଅନ୍ତି ତ ମୁଁ ଗୀତ ବି ଶୁଣିବାକୁ ଭଲ ପାଏ ମୁଁ ହ୍ୟୁମାନ ସାଗରର ସେହି ଯେଉଁ ଦୁଃଖ ଗୀତଟା ଶୁଣିବାକୁ ଭଲପାଏ କାରଣ ତାର ସେହି ସୁନ୍ଦର ଭଏସ୍ରେ ସେ ବହୁତ ଦୁଃଖ ଗୀତ ବହୁତ ଭଲ ବୋଲେ ତ ଆମ ଘର ପରିବାର ସମସ୍ତେ ତା ଗୀତ ଶୁଣନ୍ତି ମୁଁ ବି ଶୁଣେ ମୁଁ ବି ତା ଗୀତ ଶୁଣିକି ବହୁତ ଖୁସି ଅନୁଭବ କରେ